ଭାରତ ହେଉଛି କୃଷି ପ୍ରଧାନ ଦେଶ କୃଷି କାର୍ଯ୍ୟ ଭାରତଠୁ ଅଧିକ ଆଉ କୋଉଠି କରାଯାଇ ନପାରେ କିନ୍ତୁ ଦିନକୁ ଦିନ ତାହା ଲୋପ ପାଇବାକୁ ବସିଲେଣି ଧୀରେ ଧୀରେ ଆଖୁ ଚାଷ ବନ୍ଦ ହେଇଯାଉଛି ଆଉ ଆଖୁ ଚାଷ ଆଗ ଭଳି କରାଯାଉ ନାହିଁ ଯେହେତୁ ଚିନି କାରଖାନା ଗୁଡ଼ିକ ମଧ୍ୟ ଦିନକୁ ଦିନ ବନ୍ଦ ହେବାରେ ଲାଗିଲାଣି ତା'ପରେ ଝୋଟ ବି ଦେଖନ୍ତୁ ଆଗରୁ ଓଟିଏମ୍ ଥିଲା ଲୋକ କପଡ଼ା ବ୍ୟବହାର କରୁଥିଲେ କପା ଚାଷ ହେଉଥିଲା ଆଉ ସେ ଏବେ କିନ୍ତୁ ସବୁ ମେଟେରିଆଲ୍ ଅଲଗା ହେଲାଣି କପଡ଼ାର ଭେଲ୍ୟୁ ବି ଅଲଗା ବଦଳି ଗଲେଣି ଲୋକ ଅଲଗା ଜିନିଷ ପ୍ରିଫର୍ କରୁଛନ୍ତି ଧୀରେ ଧୀରେ କପଡ଼ା ହେଉଛି କପା ଚାଷ ବି ବନ୍ଦ ହେବାକୁ ଲାଗିଲାଣି ଓଟିଏମ୍ ବି ଆଉ ନାହିଁ କୋଉଠି ବନ୍ଦ ହେଇ ସାରିଲାଣି ଆଉ ଝୋଟ ବି ଝୋଟ ଚାଷ ବି ସେମିତି ଧୀରେ ଧୀରେ ବନ୍ଦ ହେବାକୁ ଲାଗିଲାଣି ଆଉ ସେ ଚିନି କାରଖାନା ଗୁଡ଼ିକ ଯୋଉଠି ବି ଥିଲା ଆଗେ ଓଡ଼ିଶାରେ ପ୍ରାୟତଃ ପଚିଶରୁ ଚବିଶରୁ ପଚିଶ ଥିଲା ଚିନି କାରଖାନା ତାହା ଧୀରେ ଧୀରେ ବନ୍ଦ ହେଇଗଲାଣି ଆଉ ଭାବିବା କଥା ସରକାର କି ଅଣସରକାର ହେଉ ଅନ୍ୟ ସଂଗଠନ ବି ହେଉ କୃଷି ଆଉ କୃଷକକୁ ଠିକ୍ ଭାବରେ ସୁଯୋଗ ଦେଲେ ତାକୁ ସରକାର ପ୍ରୋତ୍ସାହନ ଦିଆଗଲେ ସିଏ ନିହାତି ଭାବେ ସଠିକ୍ ଭାବେ ଚାଷର ଉନ୍ନତି ହେଇପାରିବ କୃଷିର ଉନ୍ନତି ହେଇପାରିବ ଚାଷୀର ମଧ୍ୟ ଉନ୍ନତି ହେଇପାରିବ କିନ୍ତୁ ସରକାରଙ୍କ ପ୍ରୋତ୍ସାହନ ଠିକ୍ ଭାବେ ମିଳୁନାହିଁ ଓଡ଼ିଶା ସରକାର ହେଉ କେନ୍ଦ୍ର ସରକାର ହେଉ ସେଥିପାଇଁ ଠିକ୍ ଭାବରେ କୃଷିକାର୍ଯ୍ୟ କରାଗଲେ କୃଷକକୁ ପ୍ରୋତ୍ସାହନ ଦିଆଗଲେ ସୁବିଧା ସୁଯୋଗ ଚାଷ କାମ ଉନ୍ନତ ହୋଇପାରିବ